ଯେପରି ଓଡ଼ିଶାର ରୋଷେଇ ସମ୍ବନ୍ଧୀୟ ପସଙ୍ଗକୁ ରୋଷେଇ ସମ୍ବନ୍ଧୀୟ ବିଷୟରେ କ'ଣ ମାନେ ଯେପରି ଆମର ବାହାଘର ଯେମିତି ମନ୍ଦିରରେ ଭୋଜି ଭୋଗ ସବୁ ବନା ହୁଏ ସେସବୁରେ ରୋଷେଇ ସମ୍ବନ୍ଧୀୟ ମାନେ ଯେମିତି ଆମର ଚାଉଳ ଭାତ ପାଇଁ ଚାଉଳ ଡାଲି ଯେମିତି ରୋଷେଇବାସ ଭଜା ବନାଇବା ପାଇଁ ଯାହା ପନିପରିବା କଞ୍ଚା ପନିପରିବା ଆଉ ଯାହା ଯେମିତି ବାହାଘରେ ମାଛ ହଉ ମାଂସ ହଉ କି ଛେଳି ମାଂସ ବି ହଉ କୁକୁଡ଼ା ବି ହଉ ଯାହା ବିି ହେଇଥାଏ ସେସବୁ ଓଡ଼ିଶାରେ ସେସବୁ ଚାଲି ଥାଏ ଆଉ ଯେମିତି ମନ୍ଦିରରେ ଯାହା ଭୋଜି ହେଇଥାଏ ଭୋଗ ହେଇଥାଏ ସେସବୁରେ ବିନା ଆଇଁସରେ ସବୁ ହେଇଥାଏ ବିନା ପିଆଜ ରସୁଣ ଏସବୁ ଖାଲି ଡାଲମା ହେଇଥାଏ ଯେମିତି ଘାଣ୍ଟ ଖିରୀ ଖଟା ଏସବୁ ଚାଲିଥାଏ ଓଡ଼ିଶାରେ ସବୁ ଆମେ ଯାହା ରୀତି ରୀତି ନିତିରେ ସବୁ ଭୋଜି ପାଣି ଛ ଯାହାଥିରେ